ହ୍ୟାଲୋ ଆଜ୍ଞା ସୂରଜ୍ ହ୍ୟାଲୋ ସୂରଜ୍ ଟ୍ରାଙ୍କପ୍ଲଟ୍ରୁ କହୁଥିଲେ ଆଜ୍ଞା ମୁଁ ଲକ୍ଷ୍ମୀପ୍ରିୟା କହୁଥିଲି ଆପଣ ଯେଉଁ ଗାଡ଼ିଟି ପଠାଇଥିଲେ ସେହି ଗାଡ଼ିଟି ଆଜ୍ଞା ବହୁତ ଅସୁବିଧା ଘଟାଉଛି ଗାଡ଼ିର ହର୍ଣ୍ଣ ଠିକ୍ ସେ ବାଜୁନାହିଁ ଗାଡ଼ି ବହୁତ ଆବାଜ୍ କରୁଛି ଡ୍ରାଇଭର୍ ବ୍ୟବହାର ଭଲ ନାହିଁ ଗାଡ଼ିର ସିଟ୍ ସବୁ ଚିରି ଯାଇଛି ଗାଡ଼ିଟି ମଧ୍ୟ ରାସ୍ତାରେ ଟମ୍ଫଞ୍ଚଚର୍ ପଙ୍କ୍ଚର୍ ହୋଇଗଲା